ଆମେ ଭାବୁଛୁଁ ଯେ ଆଇନ ବ୍ୟବସ୍ଥା ପକ୍ଷପାତି ଏବଂ ଏହା ବିଷୟରେ ଆମର ମତାମତ ହେଉଛି ଯେ ଆଇନ ବ୍ୟବସ୍ଥାରେ ବିବାଦ ସମାଧାନର ବିକଳ୍ପ ରୂପ ରହିଥାଏ କାହିଁକିନା ଯାହା ପାଖରେ ଟଙ୍କା ଅଛି ସେ ଯେତେ ବଡ଼ ଭୁଲ କଲେ ବି ତାକୁ କେସ୍ ହୋଇନଥାଏ ଏବଂ ସେ କୋର୍ଟରୁ ନ୍ୟାୟ ପାଇଥାଏ ହେଲେ ଗୋଟିଏ ଗରିବ ଲୋକ ଯାହା ପାଖରେ ଟଙ୍କା ନଥାଏ ସେ ଭୁଲ ନକରି ମଧ୍ୟ କୋର୍ଟରେ ଦୋଷୀ ହୋଇଥାଏ